ଛୋଟ ପିଲାଟିଏ ଯେତେବେଳେ ଜନ୍ମ ହୁଏ ସେ ତା'ର କ'ଣ ମାଆ ବାପାଙ୍କ ସାଙ୍ଗରେ ଚ ଚାଲି ଚଳନ ବ୍ୟବହାର ଆଚର ସବୁ ଶିଖିଥାଏ କାରଣ ପିଲାଟିଏ ଜନ୍ମ ହେଇସାରିଲା ପରେ ତା'ର ବୟସ ଅନୁକର୍ମେ ସେ ତା'ର ପିଲା ସାଢ଼େ ଦୁଇ ତିନି ଭିତରୁ ତା'ର ପାଟିଟିଏ ଖୋଲି ଯାଇ ଥାଏ ସେ ମାଆ ବାପାଙ୍କର ଭାଷା ଅନୁସାରେ କଥା ଠାର ମାରିବା ପାଇଁ ଚାଲି ଚାଲେ ଠାର କହିବା ଦ୍ୱାରା ମାଆ ମାନେ ତାଙ୍କର ଠାର ବୁଝନ୍ତି ପିଲାର ସେ ପିଲାଟି ଚାହୁଁଥିବ ମାଆ ଉଚ୍ଚାରଣ କରୁଛି କିନ୍ତୁ ଡାକୁଛି ଆମେ ସେ ଠାରଟା ବୁଝିପାରୁଛୁ କିନ୍ତୁ ଏଠି ଲେଖିଛି ଯେ କହିଛି ଯେ ନା ଆମେ ପିଲାଟିିଏ କଥା ନ କହିପାରୁ ଥାଉ ସେ ଆମ ଭାଷା ଶୈଳୀ କିପରି ବୁଝିବ ନା ପିଲାଟିକୁ ଆମେ ଆମ ପାଖରେ ବସାଇବା ଯେଉଁ ପିଲାଟି କଥା କହି ନ ପାରୁଥିବ ଆମେ ତାକୁ ଆମ ପାଖରେ ବସାଇବା ପାଞ୍ଚ ସାତ ଦଶ ଜଣଙ୍କ ଲୋକ ସଂସ୍ପର୍ଶରେ ଆସିବ ପିଲା ନାଚ କୁଦ କରିବ ସେଠାରେ ପିଲାମାନଙ୍କର ଇସାରାରେ ସେ ଚାଲିବ ପିଲା କିପରି ଭାବରେ କଥାବାର୍ତ୍ତା ହେଉଛନ୍ତି କିପରି ଭାବରେ ଖେଳକୁଦ କରୁଛନ୍ତି କିପରି ନାଚ ପରିବେଷଣ କରୁଛନ୍ତି କିପରି କଥା କହୁଛନ୍ତି ସେ ପିଲାମାନଙ୍କ ସହ ମିଶିଲେ ସେ ତା'ର ନିଜେ ନିଜେ ଆପେ ଆପେ ତା ପାଟିର କଥାଟି ଆରମ୍ଭ କରିବା ପାଇଁ ଲାଗିବ କାରଣ ପିଲା ସେ ସବୁ ଲୋକଙ୍କ ସାଙ୍ଗ ଲୋକମାନଙ୍କ ଗହଳି ଭଲମନ୍ଦ ଦାୟିତ୍ୱ ଆସିଲେ ପିଲାଟି ଧୀରେ ଧୀରେ କଥା କହିବା ପାଇଁ ଆରମ୍ଭ କରିବୁ ଯେପରି ବାପା ମାଆଙ୍କ ଗହଣରେ ରହି ପିଲାଟି କିଛି ବାପା ମାମା ଡାକି ପାରୁଛି ସେମିତି ପିଲାଟି ଯଦି ନ କହିପାରୁଥିବ ସେ ପିଲାଟି ଲୋକ ବହୁତ ଲୋକଙ୍କ ଜନଗହଳିରେ ଆସି ପିଲାଟି ଧୀରେ ଧୀରେ କଥା କହିବା ପାଇଁ ଆରମ୍ଭ କରିବ ସେ ଚେଷ୍ଟା କରିବ ଯେ ମୁଁ କିପରି ଭାବରେ କଥାଟା କହିବି କାରଣ ତା'ର ପାଟିଟି ଫିଟୁ ନଥିବ ଆମେ ତାକୁ ଠାର ଦବା ବାବା ଏଇଟା ଆଣ ସେଇଟା ଆଣ ବାଡ଼ିଟା ପଡ଼ିି ଥିବା ଆମେ ତାକୁ ଦେଖାଇଦବା ହାତରେ ଉଠାଇକିରି ଶିଖାଇବା ପିଲାଟି ଧୀରେ ଧୀରେ ଜା ଶିଖୁ ଶିଖୁ ତା'ର ଭାଷାର ଉପଯୋଗ ଆରମ୍ଭ କରିବ ଯାହାଫଳେ କିି ସେ ଠାର ମାଧ୍ୟମରେ ସବୁ ଶିଖି ଆମକୁ ଠାର ମାଧ୍ୟମରେ ବି କହିପାରିବ କାରଣ ପିଲାଟି ସବୁବେଳେ ଚାହୁଁଥିବ ଆମ ଅନ୍ୟ ପିଲାମାନେ କିପରି ଭାବରେ କଥାବାର୍ତ୍ତା ହେଉଛନ୍ତି ତା'ର ଇଚ୍ଛା ହେଉଥିବ ସେ ସେ ତା ପାର୍ଟିଟାକୁ ଖୋଲିବା ପାଇଁ ଆଗ୍ରହ କରି ଚାଲିବ ସେ ଧୀରେ ଧୀରେ କଥାଟିକୁ କହିବା ପାଇଁ ଆରମ୍ଭ କରିବ